ଭାରତରେ ଓଡ଼ିଆ ଭାଷାର ବ୍ୟବହାର ଆଗରୁ ବହୁତ ଶୁଦ୍ଧ ଥିଲା ଓଡ଼ିଶାରେ ଓଡ଼ିଆ ଭାଷାର ବ୍ୟବହାର କରାଯାଏ ଏବଂ ଓଡ଼ିଆ ଭାଷାର ବ୍ୟବହାର ଏବେ ଦିନକୁ ଦିନ ହ୍ରାସ ପାଉଛି ଏଥିରେ ବୈଦେଶିକ ଶବ୍ଦ ଗୁଡ଼ିକ ଅନେକ ଗୁଡ଼ିକ ମିଶି ଯାଉଛି ଯେପରିକି ଆଇନା ଅମିନ ଇସ୍ତଫା ଓକିଲ ଟେବୁଲ୍ ପେନ୍ ବେଞ୍ଚ୍ ଏହିପରି ଅନ୍ୟ କେତେକ ବୈଦେଶିକ ଶବ୍ଦ ଆମର ଓଡ଼ିଆ ସହିତ ମିଶି ବ୍ୟବହାର କରାଯାଉଛି ଏହାର ଶୁଦ୍ଧ ରୂପ କଲମ ଚଉକି ଖଟ ଚଉକି ଏଗୁଡ଼ା ସବୁ ଥିଲା କିନ୍ତୁ ଏବେ ତାହା ଅପଭ୍ରଂଶ ହୋଇ ବିଦେଶ ଶବ୍ଦରେ ମିଶିଯାଇଅଛି ଶୁଦ୍ଧ ଓଡ଼ିଆର ବ୍ୟବହାର ବର୍ତ୍ତମାନ ଇଂରାଜୀରେ ମଧ୍ୟ ହେଉଛି ଏବଂ ହିନ୍ଦୀରେ ମଧ୍ୟ ଆମେ ବ୍ୟବହାର କରୁଛେ ଆମ ଓଡ଼ିଆ ଭାଷା ଓ ସଂସ୍କୃତି ବହୁତ କିଛି ଅପଭ୍ରଂଶ ହୋଇଚାଲିଛି ଆମ ସଂସ୍କୃତି ମଧ୍ୟ ବଦଳି ଚାଲିଛି ଆଗରେ ଓଡ଼ିଆ ସଂସ୍କୃତି ଓଡ଼ିଆ ଭାଷା ଓଡ଼ିଶୀ ନୃତ୍ୟରେ ରହିଥିଲା ଏବେ ତାହା ବ୍ରେକ୍ ଡ୍ୟାନ୍ସ ଏହିପରି ବହୁତ କିଛି ପରିବର୍ତ୍ତନ ଘଟିଛି